ହ୍ୟାଲୋ ସୁପର୍ଭାଇଜର୍ ମାଡ଼ାମ୍ କହୁଥିଲି କେତେ ବାଟ ଗଲା କାମ

କାହିଁକି କାମ କାହିଁକି ଏତେ ଲେଟ୍ ହେଉଛି କ'ଣ ପାଇଁ ଯେତିକି ଟାଇମ୍ରେ ଦିଆହୋଇଥିଲା ସେହି ସମୟରେ ନହେଲେ ପୁଣି ଅସୁବିଧା ହେବନା ସେମାନେ ପୁଣି ଦେଖିବା ପାଇଁ ଆସିବେ ସେ ପାଞ୍ଚଟା ରୁମ୍ ପାଇଁ ଆସିଛି ପଞ୍ଚଟା ରୁମ୍ ପାଇଁ ବାଲି ସିମେଣ୍ଟ୍ ସବୁ ଅଛି ତ ଠିକ୍ ଠାକ୍ ଆଭେଲେବୁଲ୍ ଅଛି କେତେଟା ରୁମ୍ ଏବେ କେତେ ବାଟ ଗଲାଣି ଆଚ୍ଛା ପ୍ରତ୍ୟେକ ଦିନ କେତେଟା ଲେଖା ଲେବର୍ ଆସୁଛନ୍ତି କାମ କରିବା ପାଇଁ ହଁ ହଁ ଖରା ତ ଜୋର୍ରେ ହେଉଛି ଜଲ୍ଦି ଜଲ୍ଦି ଆଣିକି କାମ ସାରନ୍ତୁ ସେଆଡେ ପୁଣି ଅଡ଼ିଟ୍ରେ ଆସିବେ ଦେଖାଦେଖି କରିବେ ଦେଖିକି କାଗଜ ପତ୍ର ଠିକ୍ଠାକ୍ ଅଛି ତ ହଁ ହଉ ମୁଁ ପହରଦିନ ଯିବି ପହରଦିନ ଯାଇକି ଦେଖିବି କାଗଜ ପତ୍ର ବି ଦେଖିକି ଆସିବି ବାଲି କେତେ ଟ୍ରିପ୍ ଆସିଥିଲା

ହଁ ହଉ ସିମେଣ୍ଟ୍ ସିମେଣ୍ଟ୍ କେଉଁଥିରେ କେତେଟା କ'ଣ ଆସିଥିଲା ଅଛି ତ ସବୁ

ଆଚ୍ଛା ହଉ ହଁ ହଉ କାମ ସବୁ ଜଲ୍ଦି ଜଲ୍ଦି ସାର ସେଆଡ଼ୁ ଖାତା ଦେଖିବା ପାଇଁ ଖାତା ପତ୍ର ବି ଠିକ୍ଠାକ୍ କର ସେଆଡ଼ୁ ଆସିବେ ଦେଖିବା ପାଇଁ ଅଡ଼ିଟ୍ରେ ହେଲା ହଁ ହଉ ହଉ ରଖୁଛି